ପୋଷାକ ଧୋଇବା ପାଇଁ ମୁଁ ଡିଟରର୍ଜେଣ୍ଟ୍ ଭଲ ଡିଟରର୍ଜେଣ୍ଟ୍ ୟୁଜ୍ କରେ ସର୍ଫ୍ ଏକ୍ସେଲ୍ ର କୁଇକ୍ ୱାଶ୍ ଆମେ ଆଉ ଇଜି ତାକୁ ଧୋଇସାରିଲା ପରେ କମ୍ଫଟ୍ କମ୍ଫଟ୍ ଦିଏ ୱାଇଟ୍ ଡ୍ରେସ୍ଗୁଡ଼ାକ ୱାଇଟ୍ ଡ୍ରେସଗୁଡ଼ାକ ଉଜାଲା ବି ଦିଏ ଦେଇକି ତାକୁ ଶୁଖେଇଲା ବେଳେ ଉଜାଲା ଦେବା ଡ୍ରେସ୍କୁ ଛାଇ ଜାଗାରେ ଶୁଖାଏ ଆଉ କମ୍ଫଟ୍ ଦେବା ଜିନିଷକୁ ଛାଇ ଜାଗାରେ ଶୁଖାଏ ଆଉ ମୋଟା ମୋଟା କପଡ଼ାକୁ ସବୁ ଜିନ୍ସ ସବୁ ଆଇଟମ୍କୁ ସବୁ ଖରା ରେ ଶୁଖେଇଥାଏ ଖରାରେ ଶୁଖେଇଲେ ସେଟା ଶୀଘ୍ର ଶୁଖିଯିବ ମୋଟା ଜିନିଷ ଛାଇରେ ଶୁଖିବନି ଯେଉଁଟା ଉଜାଲା ଦେଇଥାଏ ତାକୁ ଯଦି ଖରା ରେ ଶୁଖେଇଥାଏ ତାହେଲେ ସେ କଣ ହବ ତା'ର କଲ ଉଜାଲା ଉଡ଼ିଯିବ ସେ କଲର୍ ଠିକ୍ ସେ ଦେଖା ଯିବନି ତାକୁ ଛାଇ ରେ ଶୁଖେଇଲେ ଠିକ୍ ରହିବ କମ୍ଫଟ୍ ଦେଇଥିବା ଡ୍ରେସ୍କୁ ଯଦି ଛାଇ ରେ ଦବ ତାର ସ୍ମେଲ୍ ଭଲ ରହିବ ଯେ ଯଦି ତାକୁ ଖରାରେ ଶୁଖେଇ ଦେବୁ ତା'ର ସ୍ମେଲ୍ କିଛି ପଳେଇବ ତେଣୁ ଇଜିରେ ଧୋଇଲେ ଯେଉଁ କଷ୍ଟଲି ଶାଢ଼ୀ କଷ୍ଟଲି ଡ୍ରେସ୍ ତାକୁ ଯଦି ଇଜିରେ ଧୋଇବା ବେଶୀ କଲର୍ ଫେଡ଼୍ ହେବନି ଭଲ ସ୍ମେଲ୍ ହେବ ବେଶୀ ମାନେ ଜିନିଷଟାର ଗ୍ଲେଜିଙ୍ଗ୍ କରିବ କମ୍ଫଟ୍ ଦେଲେ ଡ୍ରେସ୍ଟା ଭଲସେ ଭଲସେ ଭଲ ବାସ୍ନା ହେବ ଖରା ଦିନର ଝାଳମାଳ ମଇଳାଫଇଳା ଜିନିଷର ସେଇ ବାସ୍ନାଟା ହେବ ନାହିଁ ତେଣୁ ଯଦି ମୁଁ ତାକୁ କଣ କରେ ନା ଟିୟୁଲଫିଉଏଲ ମାରିକି ଅଳ୍ପ ପାଣିରେ ଯଦି ଧୋଇଦିଏ ତାହେଲେ ବେଶୀ ଜଳ ନଷ୍ଟ ହେବ ନାହିଁ ଯଦି ଆମେ ତାକୁ ୱାସିଙ୍ଗ୍ ମେସିନ୍ ରେ ଧୋଇଲେ ତାହେଲେ ଅଧିକ ପାଣି ଦରକାର ହେବ ତେଣୁ ଯଦି ତାକୁ ମାନେ ଆମେ ଯେମିତି ଆମେ ନର୍ମାଲି ଧୋଉଛନ୍ତି ମାଡ଼ିଆରେ ପାଣି ଲଗେଇକି ଧୋଇଲେ ମାନେ ଅଳ୍ପ ଜଳ ନଷ୍ଟ ହେବ ବେଶୀ ନଷ୍ଟ ହେବ ନାହିଁ